କପିଳାସ ମୋଟରସ୍ରୁ କହୁଥିଲେ ତ ହଁ ମୁଁ ସକାଳେ ଏକ କ୍ୟାବ୍ ବୁକ୍ କରିଥିଲି ବିଳମ୍ବ ହେବାରୁ କ୍ୟାବ୍ଟି ବାତିଲ କରିଥିଲି ବୁକିଂ କରିବା ସମୟରେ ତା'ର ଉପଯୁକ୍ତ ମୂଲ୍ୟ ମୁଁ ପୈଠ କରି ସାରିଥିଲି କିନ୍ତୁ ବାତିଲ ହେଲା ଓ ମୋ'ର ପଇସା ଆକାଉଣ୍ଟକୁ ଫେରସ୍ତ ହୋଇ ନାହିଁ ବିଳମ୍ବର କାରଣଟି କହି ପାରିବେ କି ହଁ ଆକାଉଣ୍ଟକୁ ପଠାଇଲେ ସୁବିଧା ହୁଅନ୍ତା ଆକାଉଣ୍ଟକୁ ନ ପଠାଇ ପାରିଲେ ଆପଣ ମୋର ପେଟିଏମ୍ କିମ୍ବା ଜିପେକୁ ମଧ୍ୟ ପଠାଇପାରିବେ ହଁ ଏଇ ନମ୍ବରରେ ହିଁ ଅଛି ମୋ'ର ଠିକ୍ ଅଛି ଦୟା କରି ଆପଣ ଖୁବ ଶୀଘ୍ର ପଠାଇଲେ ମୁଁ ଖୁସି ହୁଅନ୍ତି ଧନ୍ୟବାଦ